ମୁଁ ବେଶ୍ କରି ଚନ୍ଦ୍ରଗ୍ରହଣ ଦେଖିଛି ଟିଭିରେ ମଧ୍ୟ ଚନ୍ଦ୍ରଗ୍ରହଣ ଲାଗିଥିବାର ଛଡ଼ାଯାଇଛି ମୋବାଇଲରେ ମଧ୍ୟ ଛଡ଼ାଯାଇଛି ଯେପରି ଏବର୍ଷ କୁମାରପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଥିଲା ଏବଂ ମୁଁ ସେହି ଚନ୍ଦ୍ରଗ୍ରହଣ ଦେଖିଛି କେତେଜଣ କୁହନ୍ତି କି ଚନ୍ଦ୍ରଗ୍ରହଣ ଦେଖିବା ଭଲନୁହେଁ କିନ୍ତୁ ଆମେ ସେମାନଙ୍କ କଥା ନମାନି ୟୁଟ୍ୟୁବରେ ଛଡ଼ାଯାଇଥିବା ଭିଡ଼ିଓ ସବୁ ଦେଖିଥାଉ